ମୋତେ ରୋଷେଇ କରିବାକୁ ବହୁତ ଭଲଲାଗେ ଆଉ ମୁଁ ରୋଷେଇ ଘରେ ମଧ୍ୟ ବହୁତ ଟାଇମ ସ୍ପେଣ୍ଡ କରେ ସକାଳୁ ଉଠିକି ମୁଁ ସମସ୍ତଙ୍କ ପାଇଁ ବ୍ରେକ୍ଫାଷ୍ଟ ତିଆରି କରେ ବ୍ରେକ୍ଫାଷ୍ଟ ତିଆରି କରିବା ପରେ ଦୁଇ ତିନି ଘଣ୍ଟା ଲାଗିଯାଏ ତା'ପରେ ସମସ୍ତଙ୍କୁ ଡାକି ଆମେ ସମସ୍ତେ ସାଥିରେ ବସିକି ବ୍ରେକ୍ଫାଷ୍ଟ କରୁ ତା'ପରେ ପୁଣି ଲଞ୍ଚ ପାଇଁ ମୁଁ ପୁଣି ଯାଏ ସମସ୍ତଙ୍କ ପାଇଁ ତିଆରି କରିବା ପାଇଁ ତ ସେଇଟାକୁ ପୁଣି ବହୁତ ସମୟ ଲାଗିଯାଏ ଯେମିତି ତିନି ଚାରି ଘଣ୍ଟା ସେଇଟାବି ଲାଗିଯାଏ ତା'ପରେ ସେଇଠି ଲଞ୍ଚ ତିଆରି କରି ଆମେ ପୁଣି ସମସ୍ତେ ପୁଣି ସାଙ୍ଗ ସାଥି ହେଇକି ଆମ ପରିବାରର ସମସ୍ତେ ମିଶିକି ଖାଉ ତା'ପରେ ପୁଣି ଏମିତି ରୋଷେଇ ଘରେ ହିଁ ଦିନଟା ସେମତିକି ଚାଲି ଯାଉଛି ସବୁବେଳେ ସେହି କିଛିନା କିଛି ଲାଇକ୍ କାହା ପାଇଁ ନା କାହା ପାଇଁ ହେଲେ ପୁଣି ଚା' ପୁଣି ବନାଇବା ପାଇଁ ସେହି ରୋଷେଇ ଘରକୁ ହିଁ ଆସୁ ତ ରୋଷେଇ ଘରେ ହିଁ ସବୁବେଳେ ଦିନଟା ସାରା ରୋଷେଇ ଘରେ ହିଁ କଟିଯାଉଛି